ଆଗର୍ ଅପେକ୍ଷା ଏବେ ବହୁତ୍ ଭଲ୍ ଅଛେ ଦି ହଜାର୍ ଏକ୍ ମସିହାଠାରୁ ଏବେ ଦି ହଜାର୍ ତେଇଶ୍ ମସିହା ଆଗ୍ଲି ବହୁତ୍ ଅସୁବିଧା ହୋଉଥିଲା ଝିଅମାନେ ପାଠ ନେଇଁ ପଢ଼ୁଥେଇ ଅଶିକ୍ଷିତ ହୋଉଥିଲେ ମା'ମାନେ ନେଇଁ ଛାଡ଼ୁଥେଇ ତାପରେ ନିଜର୍ ଏସ୍ ଏଚ୍ ଜି ମା'ମାନେ ଗଠନ୍ କଲା ଭିତ୍ରେ ବି ବାହାର୍କେ ଯଉଛନ୍ ଆସୁଛନ୍ ଆଗ୍ଲିର୍ ଅପେକ୍ଷା ଏବେ ବହୁତ୍ ପରିବର୍ତ୍ତନ୍ ହେଇଛେ ଆମର୍ ଗାଁ ପଞ୍ଚାୟତ୍କେ ବି ଯଉଛନ୍ ବ୍ଲକ୍କେ ବି ଯଉଛନ୍ ସୁବିଧା ଅସୁବିଧା ସବୁକିଛି ବ୍ଳକ୍ନୁ ବି ଜାଣି ପାରୁଛନ୍ ପଞ୍ଚାୟତ୍ନୁ ବି ଘର୍ ଯାହାର୍ ନେଇଥିବା ଯୋଗ୍ୟତା ପାଏବାର୍ ଅଛେ ସେ ପଞ୍ଚାୟତ୍କେ ଯାଇକରି ସେ ପଞ୍ଚାୟତ ନେ ନେଇଁ ହେଲେ ବି ବ୍ଲକ୍କେ ଯାଇକରି କିଛି କହିକରି ତାର୍ ନାଁନେ ଲିଷ୍ଟ୍ ଥିଲେ ଆନି ପାରୁଛନ୍ ଆରୁ ମା'ମାନେ ଯେନ୍ ଷାଠେ ବର୍ଷ ହେଲେ ଭାତା ବି ନେଇଁ ପଉଥେଇ ଏବେ ଭାତା ବି ପାଉଛନ୍ ଏବେ ବି ନିଜେ ଯାଇକରି ବି ଯୋଗାଯୋଗ୍ କରୁଛନ୍ ଅନ୍ଲାଇନ୍ କରି କରି ବି ସବୁକିଛି ଆଗର୍ ଅପେକ୍ଷା ଏବେ ବହୁତ୍ ଭଲ୍ ଅଛନ୍ ପିଲାଛୁଆମନ୍କେ ପାଠ୍ ବି ପଢ଼ଉଛନ୍ ପୁଅ ଝିଅ ଫରକ୍ ନେଇ କର୍ବା ସବ୍କେ ସମାନ୍ ବୋଲି ମନେକରୁଛନ୍ ବହୁତ୍